ଯେଉଁ ଗଛରେ ଠିକ୍ ହିସାବରେ ଫଲ୍ ମୂଲ୍ ହେଉଥିବା ପନି ପରିବା ଔଷଦ ଜାତୀୟମାନେ ଔଷଧ ଟାଇପ୍ର ଗୁଣ୍ ଥିବା ସେନ୍ତା ଗଛ୍ମାନେ ଯେନ୍ ଗଛରେ ଭଲ୍ ପତର୍ ହେଉଥିବା ଭଲ୍ ଫଲ୍ ହେଉଥିବା ଶାଗ୍ ସବୁନି ଗଛରେ ବାହାରୁଥିବା ଆଉ ଭଲ୍ ବଢ଼ୁଥିବା କିଛି ଖରାପ୍ ଗୁଣ୍ ନ ଥିବା ସେଥି ଫୁଲଗଛମାନେ ଯେମିତି ପନିପରିବା ବାହାରୁଥିବା ଭଲ ଖାଇବାର୍ ଗୁଣ ଥିବା ଯେଉଁଥିରେ ପନିପରିବା ବାହାରୁଥିବା ଆଉ ଫୁଲ୍ ଲତା ବୋଲେ ଯେମିତିକି ସେନ୍ତା ଗଛ୍ମାନେ ଯେମ୍ତି ଫଲ୍ ହିସାବରେ ଫୁଲ ହୋଇଥିବା ଫଲ୍ ହେଉଥିବା ସେନ୍ତା ଗଛମାନେ ଆଉ ଖାଇବାର୍ ପିଇବାର୍ ଯେମିତି ସୁବିଧା ନଥିଲେ ଫଲ୍ ଫୁଲ୍ ସବୁ ବାହାରୁ ଆସୁଥିବା ହେନ୍ତା